ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ପାଞ୍ଚ ହଜାର ଛଅଶହ ଷାଠିଏ ଚାଳିଶ ହଜାର ପାଞ୍ଚଶହ ତେପନ ଅଶୀ ହଜାର ନଅଶହ ଏକାଅଶୀ ଏକ ଲକ୍ଷ ପଚାଶ ହଜାର ଛଅଶହ ପଞ୍ଚାବନ ଆଠ ଲକ୍ଷ ନଅ ହଜାର ପାଞ୍ଚଶହ ଚଉବନ